ମୁଁ ସଂଗ୍ରହ କରିଥିବା ପ୍ରଥମ ଷ୍ଟାମ୍ପ ଥିଲା ମୋ ଜନ୍ମ ସାର୍ଟିଫିକେଟରେ ଥିବା ମୋ ଗାଁର ହସ୍ପିଟାଲର ଷ୍ଟାମ୍ପ ଯାହା ମୁଁ ମୋ ତୃତୀୟ ଶ୍ରେଣୀରେ ଦେଖିବାକୁ ପାଇଥିଲି ପ୍ରଥମେ ମୁଁ ତାହା କ'ଣ ଭାବୁଥିଲି କିନ୍ତୁ ଯେବେ ମୁଁ ଅଷ୍ଟମ ଶ୍ରେଣୀକୁ ଆସିଲି ତେବେ ମୁଁ ଜାଣିଲି ଯେ ଷ୍ଟାମ୍ପ ସେ ହସ୍ପିଟାଲର ଚିହ୍ନଟ ପୁଣି ଯେବେ ମୁଁ ଆଜି ଦେଖେ ମୁଁ ଜନ୍ମ ସାର୍ଟିଫିକେଟର ସେହି ଷ୍ଟାମ୍ପକୁ ତେବେ ମୋତେ

ପିଲାଦିନର କଥା ମନେ ପଡ଼ିଯାଏ ପୁଣି ସେହି ଷ୍ଟାମ୍ପ ବିଷୟରେ ମୁଁ କେତେ ସମୟ ବିଚାର କରିଥାଏ ଯେପରି କି ସେ ସମୟରେ କି ପ୍ରକାର ଷ୍ଟାମ୍ପ ଥିଲା ଏବଂ ଏବେ ମଡ଼ର୍ଣ୍ଣ ଯୁଗର ଷ୍ଟାମ୍ପଗୁଡ଼ିକ କେତେ ଭିନ୍ନ ଅଛି ସେତେବେଳେ କାଠରେ ଷ୍ଟାମ୍ପ ଦେଉଥିଲେ କିନ୍ତୁ ଏବେ ପ୍ଲାଷ୍ଟିକର ଓ ଇଙ୍କର ଷ୍ଟାମ୍ପଟା ଦେଉଛନ୍ତି ପୁଣି କେତେକ ଜାଗାରେ ଡିଜିଟାଲ୍ ପ୍ରିଣ୍ଟିଙ୍ଗ ମଧ୍ୟ ହୁଏ ଯେପରି କି ବର୍ତ୍ତମାନ ଯୁଗର ସ୍କୁଲ କଲେଜ ମହାବିଦ୍ୟାଳୟ ଏପରି କିଛି ବିଭିନ୍ନ ଜାଗା ଅଛି ଯେଉଁଥିରେ ଆଗରେ କାଠର ଷ୍ଟାମ୍ପ ଦିଆଯାଉଥିଲା ଏବଂ ଏବେ ଯେ ମଡ଼ର୍ଣ୍ଣ ଯୁଗର ଷ୍ଟାମ୍ପ ଦିଆଯାଉଛି ମୋତେ ସେ ତାହା ଦେଖିଲେ ମୋତେ ମୋ ଜେଜେବାପା ମାନଙ୍କ କଥା ମନେ ପଡ଼ିଯାଏ ପୁଣି ଆଉ ମୋ ଆଡୁ ବହୁତ ପୁରୁଣା ଷ୍ଟାମ୍ପ ଖୋଜିବାକୁ ପାଇଲେ ତାହା ଏବେ ମ୍ୟୁଜିୟମ୍ରେ ବିକିଲେ ଅମୂଲ୍ୟ ଟଙ୍କା ମିଳୁଛି କିନ୍ତୁ ସେତେ ପୁରୁଣା ଷ୍ଟାମ୍ପ ମୋର ନାହିଁ କିନ୍ତୁ କିଛିବର୍ଷ ପରେ ମୋ ଷ୍ଟାମ୍ପଟା ମୋ ପାଇଁ ବହୁତ ମୂଲ୍ୟ ଏବଂ ଏବେ ବି ମୋର ମୋ ପାଇଁ ମୂଲ୍ୟବାନ